ରେଷ୍ଟୁରାଣ୍ଟରେ ଖାଦ୍ୟ ଅର୍ଡ଼ର୍ କରିଥିଲି କିନ୍ତୁ ମୋର ଗୋଟେ ଜରୁରୀ କାମ ପଡ଼ିଲା ମୁଁ ନେଇକି ନେଇପାରିଲି ନାହିଁ ଆଉ ରେଷ୍ଟୁରାଣ୍ଟରେ ମୁଁ ନେଇକି ପଇସା ଡିପୋଜିଟ୍ କରିଦେଇଥିଲି ମୁଁ ସେ ଲୋକେସନ୍କୁ ପଳଯାଉଛି ଆଉ ଆଉ ମୁଁ ନେବାକୁ ଚାହୁଁନି ଆଉ ମୋ ପଇସା ଫେରସ୍ତ କରିବାକୁ ଅନୁରୋଧ କରୁଛି